ଅନ୍ୟ କୃଷକମାନଙ୍କର ଅନ୍ୟ ପାର୍ଶ୍ଵ ଜିନିଷଗୁଡ଼ିକ ହେଲା ବିଭିନ୍ନ ପ୍ରକାର ପନିପରିବା ଚାଷ କରିବା ଏବଂ ରବି ଫସଲରେ ବିରି ବୁଟ ଏସବୁ ଚାଷ କରି ବୁଣିବା ଏହା ବ୍ୟତୀତ ଆହୁରିଗୁଡ଼ିଏ ଜିନିଷ ଅଛି ଯାହାକୁ ବାଇଗଣ ଟମାଟୋ ପିଆଜ କଖାରୁ ବାଇଗଣ କାକୁଡ଼ି ଏସବୁକୁ ମଧ୍ୟ ପସନ୍ଦ କରି ଲୋକମାନେ ଲଗାଇ ଏହି ପାର୍ଶ୍ଵବର୍ତ୍ତୀ ଅଞ୍ଚଳମାନଙ୍କ କୃଷକମାନଙ୍କୁ ମଧ୍ୟ ଏହା ଉପରେ ଆଧ୍ୟାତ୍ମିକ ଚେତାବନୀ ଦେଇଥାନ୍ତି